ହଁ ଆଜ୍ଞା ଧରନ୍ତୁ ଆମେ ଗାଈ ବଳଦ ଇତ୍ୟାଦି କିଣୁଛୁ କୌଣସି ବେପାର ଦ୍ୱାରା ଏବଂ କିଛି ହାଟ ବି ଅଛି ଆମେ ସେଇ ହାଟରୁ ଆମେ ଗାଈ ଗୋରୁ ଛେଳି ମେଣ୍ଢା ଇତ୍ୟାଦି କିଣିପାରୁଛୁ ଆମ ପାଖରେ ବର୍ତ୍ତମାନ ଅଛନ୍ତି ଗାଈ ଅଛନ୍ତି ବାଛୁରୀ ଅଛନ୍ତି ବଳଦ ଅଛନ୍ତି ଆଉ କିଛି ଛେଳି ଅଛନ୍ତି ଏମାନଙ୍କୁ ଆମେ ରଖିଛୁ ଏହାଦ୍ୱାରା ଆମେ ବହୁତ ଲାଭବାନ ବି ହେଉଛୁ ଧରନ୍ତୁ ସେମାନଙ୍କର ବର୍ତ୍ତମାନ ଗୋଟେ ଗାଈ ଅଛି ଆମର କୋଡ଼ିଏ ହଜାର ଟଙ୍କା ହେବ ବଳଦ ଅଛି ପନ୍ଦର ହଜାର ଟଙ୍କା ହେବ ଏବଂ କିଛି ଛେଳି ଅଛନ୍ତି ଯାହାର ମୂଲ୍ୟ ଚାରି ହଜାର ଲେଖା ହେବ ଏବଂ ଏବଂ ସେମାନେ ରହିବା ଦ୍ୱାରା ଆମର ଲାଭ ଆମେ ଚାରି ହଜାର ଟଙ୍କାରେ କିଣି ଛଅ ହଜାର ସାତ ହଜାର ଆଠ ହଜାର ଟଙ୍କାରେ ବି ବିକି ପାରୁଛୁ ଗାଈଟି କୋଡ଼ିଏ ହଜାର ଟଙ୍କାରେ କିଣିଥିଲୁ ସେ ବି ବର୍ତ୍ତମାନ ଏବେ ତାକୁ ନେବାପାଇଁ ଲୋକ ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ବି ଆସିଲାଣି କିନ୍ତୁ ଆମେ ଦେଇପାରିବୁ ଏପର୍ଯ୍ୟନ୍ତ ସେମାନଙ୍କଠୁ ବିଭିନ୍ନ ରୋଜଗାର କରୁଛୁ ଏପର୍ଯ୍ୟନ୍ତ ଆମେ ସେମାନଙ୍କ ଠାରୁ ପାଖାପାଖି ଏକ ବର୍ଷ ମଧ୍ୟରେ ଆମେ ଚାଳିଶ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ କରିପାରୁଛୁ ତାଙ୍କର ଖାଇବା ଖର୍ଚ୍ଚ ସବୁ ଯାଇ ଚାଳିଶ ହଜାର ଟଙ୍କା ପର୍ଯ୍ୟନ୍ତ ଆମେ ଲାଭ କରିପାରୁଛୁ ଏହାଦ୍ୱାରା ଏବେ ବି ଆମେ ଚାହୁଁଛୁ ଯେ ଆଉ କିଛି ପଶୁ ରଖି ଘର କିଛି ବଢ଼େଇବା ଦ୍ୱାରା ଆମେ ଆଉ କିଛି ମେଣ୍ଢା ବି ରଖିବୁ ଯାହାଦ୍ୱାରା କି ସେମାନେ ବୁଲିିବୁଲାକି ଖାଇବା ଦ୍ୱାରା ଆମେ ରୋଜଗାରର କ୍ଷମତା ବଦଳିବ ତାହା ଦ୍ୱାରା ବିକ୍ରି ବି ହୋଇପାରିବ ତାଙ୍କ ଦ୍ୱାରା ଖର୍ଚ୍ଚ ବି କମିଯିବ ଏବଂ ତାହାଦ୍ୱାରା ହୋଇପାରିବ